ମୁଁ ଗୋଟେ ଜିନ୍ସ ଅର୍ଡ଼ର୍ କରିଥିଲି ସେ ଜିନ୍ସର ଭଲ କପଡ଼ା ଥିଲା ଭଲ ସୁତା ଥିଲା ହଜାର ଟଙ୍କା ଜିନ୍ସଟା ଦାମ ତ ସେ ଜିନ୍ସଟା ବହୁତ ଭଲ ଲାଗିଲା ମୋତେ ତ ସେ ଅର୍ଡ଼ର୍ କରିଥିଲି ଯେଉଁ ତାର୍ ଗ୍ୟାରେଣ୍ଟି ଥିଲା ଛଅ ମାସ ମୁଁ ଛଅ ମାସଠୁ ଅଧିକ ଦିନ ହେଇଗଲା ୟୁଜ୍ କରିସାରିଲି ତ ତାର୍ କଲର୍ ଫେଡ଼ କିମ୍ବା କୌଣସି ସୂତା ଏବଂ କିଛି ଉଠି ନାହିଁ ଜିନିଷଟି ଭଲ ଅଛି ତ ମୁଁ ଆଶା ଅଛି ଆହୁରି କିଛି ଦିନ ପିନ୍ଧିପାରିବି ତ ବଢ଼ିଆ କପଡ଼ା ହେଇଥିଲା ମୁଁ ଭାବୁଛି ଏମିତି ସବୁ ଭଲ ଜିନିଷ ବ୍ୟବହାର କରିପାରୁ ଆମେ

ସେ ଜିନ୍ସଟିର କୌଣସି କିଛି ପ୍ରକାର ଖରାପ ହେଇନି ସବୁକିଛି ଭଲ ଥିଲା ମୁଁ ଭାବୁଛି ଆଉ ସେମିତି ଅନ୍ୟାନ୍ୟ ଜିନିଷ ଅର୍ଡ଼ର୍ କରିବି ଯେମିତିକା ଏଇ ଜିନ୍ସଟି ପଡ଼ିଛି ପ୍ରତ୍ୟେକ ଜିନିଷ ଯେମିତି ଯେଭଳି ଏଇ ରକମ୍ ପଡ଼େ